ମୁଁ ଯେଉଁ ଜିନ୍ସ ପେଣ୍ଟ ଟେ କିଣିଥିଲି ତାର କଲର ଗୁଡ଼ିକ ଛାଡ଼ିଗଲାଣି ତାର ସିଲାଇ ଗୁଡ଼ିକ ସବୁ ଛାଡ଼ିଗଲାଣି ତାର ଚେନ୍ ବଟମ୍ ସବୁ ଛାଡ଼ିଗଲାଣି